ଡେଙ୍ଗୁ ଜ୍ୱର ମ୍ୟାଲେରିଆ ଭଳି ମଶା ବାହିତ ରୋଗକୁ ରୋକିବା ପାଇଁ ପରିବେଶକୁ ସୁସ୍ଥ ରଖିବା ଦରକାର ବିଶେଷ କରି ଡେଙ୍ଗୁ ପାଇଁ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ମଶାରୀର ବ୍ୟବହାର ନିତାନ୍ତ ଆବଶ୍ୟକ